ମୁଁ ଚାହୁଁଛି ମୋ ପୁଅ ହେଉ କି ମୋ ଭାଇ ହେଉ ବହୁତ ସାରା ଶିକ୍ଷା ଲାଭ କରନ୍ତୁ କାହିଁକି ନା ଜଣେ ଯଦି ଶିକ୍ଷା ଲାଭ କରୁଛି ତାହେଲେ ସିଏ ବିଭିନ୍ନ ପ୍ରକାର ଦିଗକୁ ଯାଇପାରିବ ଧର ମୁଁ ଗୋଟିଏ ଇଞ୍ଜନିୟରିଂ ଲାଇନ ଗଲି ତ ମୋତେ ବିଟେକ କରିବାକୁ ପଡ଼ିବ କି ମୁଁ ଆଡଭୋକେଟ ହେବାକୁ ଚାହିଁଲି ତାହେଲେ ମୁଁ ଏଲ୍ଏଲବି କରିବି ଏଲଏଲଏମ ମଧ୍ୟ କରିପାରିବି ଜଣେ ନିହାତି ଗ୍ରାଜୁଏଟ କମ୍ପ୍ଲିଟ କରିବାକୁ ପଡ଼ିବ ଗ୍ରାଜୁଏଟ ହେବାକୁ ପଡ଼ିବ ଗ୍ରାଜୁଏସନ୍ କମ୍ପ୍ଲିଟ କରିବାକୁ ପଡ଼ିବ ଯଦି ତମେ ଗ୍ରାଜୁଏସନ୍ କମ୍ପ୍ଲିଟ କରୁଛ ତାହେଲେ ତମେ ବିଭିନ୍ନ ପ୍ରକାର କ୍ଷେତ୍ରକୁ ଯାଇପାରିବ ବିଭିନ୍ନ ପ୍ରକାର ଲାଇନକୁ ଯାଇପାରିବ ଏମିତିକି ଡିଫେନ୍ସ ଲାଇନ ହେଉ କି ତମର ଏଜୁକେସନ ଲାଇନ ହେଉ ଟୀଚରସିପ ହେଉ ଲେକ୍ଚରସିପ ହେଉ କି ତମର ବ୍ୟାଙ୍କିଙ୍ଗ ଲାଇନ ହେଉ ସବୁ ଲାଇନକୁ ଯାଇପାରିବ ନିହାତି ସମାପ୍ତ କରିବା ଦରକାର ଗ୍ରାଜୁଏସନ୍ ଯଦି ଜଣେ ଗ୍ରାଜୁଏସନ କମ୍ପ୍ଲିଟ କରିଦେଉଛି ତାହେଲେ ସେ କୌଣସି କ୍ଷେତ୍ରରେ ବି ହାର ମାନିବ ନାହିଁ ସବୁଠି ସେ ବିଜୟ ଲାଭ କରିବ କମ୍ପ୍ୟୁଟର ଶିଖିବା ଶିକ୍ଷା ନିହାତି ଦରକାର କାହିଁକିନା ଆଜିକାଲି ହେଲା ସାଇନ୍ସ ଯୁଗ କମ୍ପ୍ୟୁଟର କମ୍ପ୍ୟୁଟରରୁ ହିଁ ସବୁ କିଛି ହେଉଛି ଯଦି ଗୋଟେ ଜବ୍ ମିଳିଲା କି ଆମେ ଜବ୍ ଯଦି ଆସୁଛି ନୋଟିଫିକେସନ ଆମେ କେଉଁଠି ଯାଉଛେ କମ୍ପ୍ୟୁଟରରୁ ହିଁ ଦେଖୁଛେ ଅନଲାଇନ ରୁ ହିଁ ଦେଖୁଛେ ତେଣୁ ନିହାତି ଆମକୁ କମ୍ପ୍ୟୁଟର କରିବା ମଧ୍ୟ ନିହାତି ଦରକାର ଯଦି ଆମେ ଏସବୁ କ୍ଷେତ୍ରରେ ଯଦି ଆମେ ପାରଙ୍ଗମ ଅଛେ ତାହେଲେ ଆମର କେବେବି ପେଟକୁ ଅପୋଷା ରହିବ ନାହିଁ ଆମେ ଯେଉଁ କ୍ଷେତ୍ରକୁ ଯିବା ସେହି କ୍ଷେତ୍ରରେ ମଧ୍ୟ ଆମେ ବିଜୟ ଲାଭ କରିପାରିବା ମୋ କହିବା କଥା ହେଲା ଶିକ୍ଷା ସମାପ୍ତ କରନ୍ତୁ ଗ୍ରାଜୁଏସନ୍ କମ୍ପ୍ଲିଟ କରିକି